ଭଦ୍ରକ ଜିଲ୍ଲାରେ ଆମର ଏଠି ଗୁରୁତ୍ୱପୂର୍ଣ୍ଣ କିଛି ସ୍ଥାନୀୟ ମିଡ଼ିଆ ଆଉଟଲେଟ୍ର ସୂଚନା ସବୁ ଆମର ନ୍ୟୁଜ୍ରେ ବାହାରୁଥାଏ ନ୍ୟୁଜ୍ରେ ବାହାରିବା ସହିତ ମାନେ ବିଭିନ୍ନପ୍ରକାରର ପେପର୍ରେ ମଧ୍ୟ ବାହାରିଥାଏ ଯେମିତି କି ପ୍ରମେୟ ଧରିତ୍ରୀ ସମ୍ବାଦ ଇତ୍ୟାଦି ପେପର୍ ମଧ୍ୟ ବାହାରିଥାଏ ମାନେ ଯେତେବେଳେ ଯେମିତି କ'ଣ ଅସୁବିଧା ହୁଏ କେତେବେଳେ କ'ଣ ହୁଏ ଅସୁବିଧା ମାନେ କେମିତି କ'ଣ ଝଗଡ଼ା ଫଗଡ଼ା କାହାର କ'ଣ ହେଲା କାହାର କ'ଣ ସବୁ ହେଲା ମାନେ କେଉଁଠି କ'ଣ କାହା ଘର ଜଳିଗଲେ ଯେତିକି ଯାହା ହୁଏ ସବୁ ପେପର୍ରେ ଆମ ନ୍ୟୁଜ୍ରେ ବି ବାହାରିଥାଏ ସଙ୍ଗେ ସଙ୍ଗେ ମଧ୍ୟ ନ୍ୟୁଜ୍ ବାଲା ଓ ଟି ଭି ବାଲା ସବୁ ମଧ୍ୟ ଆସିଥାନ୍ତି ସବୁ ଆଉ ସବୁ ଦେଖା ସୁଣା ଦେଖା ଦେଖି କରି ସବୁ ନ୍ୟୁଜ୍ରେ ମଧ୍ୟ ବାହାରି ନ୍ୟୁଜ୍ରେ ମଧ୍ୟ ବାହାର କରିଥାନ୍ତି ଆମର ଏଠି ଭଦ୍ରକ ଜିଲ୍ଲାରେ ଯେତିକି ମିଡ଼ିଆ ଆଉଟଲେଟ୍ ସୂଚନା ଉତ୍ସ ସବୁ ବାହାର କରିଦେଇଥାନ୍ତି ଆଉ ଧରିତ୍ରୀ ସମ୍ବାଦ ପେପର୍ ତା'ପରଦିନ ପ୍ରମେୟ ଧରିତ୍ରୀ ସମ୍ବାଦ ଆଦି ପେପର୍ରେ ମଧ୍ୟ ତା'ପରଦିନ ସଙ୍ଗେ ସଙ୍ଗେ ବାହାରି ଯାଇଥାଏ ଆମ ଭଦ୍ରକ ଜିଲ୍ଲାରେ କ'ଣ କ'ଣ ହେଲା ସବୁ ସୂଚନା ସଙ୍ଗେ ସଙ୍ଗେ ବାହାରିଥାଏ